ମୋର ପ୍ରିୟ ଖାଦ୍ୟକ ବହୁତଟେ ମୋତେ ବହୁତ ଜିନିଷ୍ ଖାଇବା ଲାଗି ବହୁତ ପସନ୍ଦ ଲାଗ୍ସି ଯେନ୍ତାକି ଭାତ ଡାଲି ତରକାରୀ ଖଟା ମାଛ ମାଂସ ଅଣ୍ଡା ରୁଟି ପିଠା କ୍ଷିରି ବହୁତ ଜିନିଷ୍ ଖାଇବା ଲାଗି ପସନ୍ଦ ଲାଗ୍ସି ମୋତେ ଘରର ଖାଇବା ବେଶୀ ପସନ୍ଦ ଆସି ବାହାରର ଖାଇବା ଖାଇବାର୍ ଲାଗି ହେତିକି ପସନ୍ଦ ନାହିଁ ଲାଗି କାରଣ ବାହାର ଖାଇବାରେ ବେଶୀ ତେଲ ମସଲା ଜିନିଷ୍ ବେଶୀ ପଡ଼ିଥାଏସି ଆର୍ ବେଶୀ ସଫା ସୁତରା ବି ନାହିଁ ରହେ କରିକି ନାହିଁ ରାନ୍ଧୁସନ୍ ଘରର ଖାଦ୍ୟରେ ଯେ ବେଶୀ ସଫା ସୁତରା ରୁହେ କମ ତେଲ ମସଲା ଯେତିକି ଆମେ ଖାଇଁସୁ ହେତିକି ତେଲ ମସଲା ଖାଇବାର୍ଟା ରନ୍ଧା ଯାଏସି ତରକାରୀରେ କମ ତେଲ ମସଲା ବି ଲଗାସନ୍ ଆର୍ ବାହାରେ ସମସ୍ତେ ମିଶିକରି ଖାଇବାରେ ବିସମସ୍ତେ ମିଶିକି ହିଁ ନାଇଁ ଥିସନ୍ ଏକଲା ଯାଇକରି ଖାଇବାକେ ହେସି ଲେକିନ୍ ଘରେ ସମସ୍ତେ ମିଶିକରି ଖାଇସୁଁ ମୋତେ ବହୁତ ପସନ୍ଦ ଲାଗ୍ସି ଘରେ ଖାଇବା ଲାଗି ସମସ୍ତଙ୍କର୍ ସାଙ୍ଗରେ ମିଶିକରି ଖାଇବା ଲାଗି ଆର୍ ନିଜେ ରାନ୍ଧିକିରି ଖାଇବାର୍ ଲାଗି ବି ବହୁତ ପସନ୍ଦ ଲାଗ୍ସି